ଓଡ଼ିଆ ପରିଦର୍ଶନ କରିବା ସମୟରେ ଅନ୍ୟ ପ୍ରକାର ଲୋକ ଯାତ୍ରା କରନ୍ତି ଯାହାକି ଆମ ଭାରତରେ ପୁରୀ ଖୋର୍ଦ୍ଧା କୋଣାର୍କ ଭଳି ଅନେକ ଯାଗା ଅଛି ପୁରୀରେ ଜଗନ୍ନାଥ ମନ୍ଦିର ଅଛି ଯାହା କୋଣାର୍କରେ ସୂର୍ଯ୍ୟ ମନ୍ଦିର ଅଛି ସେଠାରେ ଅନ୍ୟ ପ୍ରକାର ମନୋରଞ୍ଜନ ଭଳି ଦୃଶ୍ୟ ଦେଖିବାକୁ ପାଇଥାଉ ଅନ୍ୟ ପ୍ରକାର ଯାଗା ମଧ୍ୟ ବୁଲାବୁଲି କରିଥାଉ ସେଠାରେ ଅନ୍ୟ ପ୍ରକାର ମନପସନ୍ଦ ଭଳି ଜିନିଷ ମଧ୍ୟ କିଣାବିକା କିଣାକିଣି କରିଥାଉ ଯେମିତିକି ଆମର ପର୍ବପର୍ବାଣି ବିଷୟରେ ହେଉଛି ବୈଶାଖ ମାସରେ ବୈଶାଖ ମାସରେ ପଣା ସଂକ୍ରାନ୍ତି ଅକ୍ଷୟ ତୃତୀୟା ଜ୍ୟୈଷ୍ଠ ମାସରେ ସାବିତ୍ରୀ ଦେବସ୍ନାନ ପୁର୍ଣିମା ଆଷାଢ଼ ମାସରେ ବାହୁଡ଼ା ରଥଯାତ୍ରା ଭାଦ୍ରବ ମାସରେ ଜନ୍ମାଷ୍ଟମୀ ଖୁଦୁରୁକୁଣୀ ଶ୍ରାବଣ ମାସରେ ରାକ୍ଷୀପୂର୍ଣିମା ଓ ଓଡ଼ିଆ ମାସରେ ବାର ମାସରେ ତେରଟି ପର୍ବ ହୁଏ ଆମ ସମାଜରେ ପାରମ୍ପରିକ କଳା ଅନେକ ରହିଛି ସେଥି ମଧ୍ୟରୁ ଦଣ୍ଡଯାତ୍ରା ଯାହାକି ଏକ ନୂତନ ପ୍ରକାର ମନୋରଞ୍ଜନ ଭଳିଆ ଦୃଶ୍ୟ ଆଉ ଏଠାରେ ମ୍ୟାଜିକ୍ ମଧ୍ୟ ସୋ ହୁଏ ଏଠାରେ ମ୍ୟାଜିକ୍ ସୋ କରି ଆମେ ପଇସା କିଛି ପାଇଥାଉ ଯାହାକୁ ଲୋକମାନଙ୍କୁ ଦେଖିବାକୁ ବହୁତ ମନ ପସନ୍ଦ ହୋଇଥାଏ